ବିଦ୍ୟାମାନା ଗଛରୁ ଅଧିକ ଉତ୍ପାଦନ କରିବା ପାଇଁ ଆମେ ବିଭିନ୍ନ କୌଶଳ ବ୍ୟବହାର କରୁ ଆମର ବିଭିନ୍ନ ପ୍ରକାର ଗଛ ରହିଛି ଯେମିତିକି ଅନ୍ନପୂର୍ଣ୍ଣା ଗଛ ଘି'କୁମାରୀ ସାରୁଉଲ୍ଲାଗଛ ବ୍ରହ୍ମକମଳଗଛ ଟେବୁଲ ଗୋଲାପ ଫୁଲ ଏହି ଫୁଲମାନଙ୍କରୁ ଗୋଟିଏ ଗଛ ଲାଗିଥିବ ସେହିଥିରୁ ଅନେକ ଚେର ବାହାରିଥାଏ ତାକୁ ଆମେ ସେହି ଗଛକୁ ବାହାର କରିକି ଅଲଗା ଅଲଗା ଜାଗାରେ ଲଗାଉ ସେଇଥିରୁ ଆହୁରି ଅନେକ ଚେର ବାହାରିଥାଏ ତାକୁ ବି ଆମେ ଅଲଗା ଅଲଗା ଜାଗାରେ ଲଗାଇଥାଉ ଏହିଭଳି ଆମେ ଏହି କୌଶଳଟାକୁ ଆମେ ବ୍ୟବହାର କରୁ ବିଭିନ୍ନ ଚେର ଚାରାଗଛ ମାନ ସବୁ ଆମେ ଉତ୍ପାଦନ କରିଥାଉ